ଆପଣ ଭାରତର ପାଞ୍ଚଟି ରାଜ୍ୟର ନାମ କହିପାରିବେ କି ଆଜ୍ଞା ହଁ ଗୋଟେ ହେଲା ଓଡ଼ିଶା ଛତିଶଗଡ଼ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ ସେ ହେଉଛି ଓ ଆମ ଭାରତର ପାଞ୍ଚଟି ଆଖପାଖର ରାଜ୍ୟ ଓଡ଼ିଶାକୁ ଲାଗିକି ରହିବା